ମୋତେ ରୋଷେଇ କରିବାକୁ ବହୁତ ପସନ୍ଦ ମୋତେ ରୋଷେଇରେ ଚିକେନ୍ ତରକାରୀ କରିବାକୁ ବହୁତ ମଜା ଲାଗେ ଏବଂ ମୁଁ ଚିକେନ୍ ତରକାରୀ କରି ଲୋକମାନଙ୍କୁ ଖୁଆଇବାକୁ ବି ବହୁତ ମଜା ଲାଗେ କାହିଁକିନା ଆପଣ ଯଦି ଭଲରେ ରୋଷେଇ କରନ୍ତି ତାହେଲେ ଆପଣ ଚାହିଁବେ କି ଅନ୍ୟ ଲୋକ ବି ଖାଇ ତାର ମଜା ନେଉ ଏବଂ ତା'ଠୁ କିଛି ଶିଖୁ ଏହିପରି ଏବଂ ମୋ ଖାଇବା ଖାଇ ମୋ ସାଙ୍ଗ ଜଣେ ଆସିଥିଲେ ଘରକୁ ତାଙ୍କେ ମୋ ଖାଇବା ଖାଇ ତାଙ୍କେ ମୋତେ ଚିକେନ୍ ତରକାରୀ କେମିତି କରିବୁ ବୋଲି ରେସିପି ସିଏ ପଚାରିଥିଲେ ଏବଂ ମୁଁ ତାଙ୍କୁ ଚିକେନ୍ ତରକାରୀ କିପରି କରାଯିବ ତାହା ମଧ୍ୟ ଶିଖେଇ ଦେଇଥିଲି ଏବଂ ସେ ଏହି ଖାଇବା ଖାଇ ଏବଂ ମୋଠୁ ଶିଖି ସେ ତାଙ୍କ ଘରେ ମଧ୍ୟ ରୋଷେଇ କରି ତାଙ୍କ ଫ୍ୟାମିଲି ମେମ୍ବରଙ୍କୁ ମଧ୍ୟ ଖୁଆଇଥିଲେ ଏବଂ ତାଙ୍କ ଫ୍ୟାମିଲି ମେମ୍ବର୍ ବହୁତ ଖୁସି ହେଇଯାଇଥିଲେ ଯେ ଏ ଖାଇବା ଖାଇ ମୁଁ ଟିକିଏ ବଟର୍ ଚିକେନ୍ଟା ଭଲ ବନାଏ ତ ତ ମୁଁ ବଟର୍ ଚିକେନ୍ ତାଙ୍କୁ ଭଲରେ ଶିଖେଇ ଦେଇଥିଲି ତ ସେ ବି ସେ ବି ତାଙ୍କେ ଘରକୁ ଯାଇ ବଟର୍ ଚିକେନ୍ ତାଙ୍କ ଫ୍ୟାମିଲିକୁ ଖୁଆଇ ବହୁତ ମଜା ନେଲେ ଏବଂ ମୋତେ ବି ଫୋନ୍ କରି ତାରିଫ ଜଣାଇଲେ ଧନ୍ୟବାଦ